ଆମ ଗାଁରେ ବହୁତ ଛୋଟ ଛୋଟ ଦୋକାନ ଅଛି ମାନେ ଆମର ଯେମିତି ଯେ ବଜାରରୁ ମାନେ ମାର୍କେଟ୍ ବଡ଼ ମାର୍କେଟ୍ ଅକା ମାନେ ଆଣିକି ଲୋକମାନେ ଗାଁରେ ଗାଁରେ ମାନେ ଖୁଚୁରା ଛୋଟ ଛୋଟ ଦୋକାନ କରିକି ବସନ୍ତି ଯେମିତି ପାନ ଦୋକାନ କି ଗ୍ରୋସରୀ ଦୋକାନ ହଉଛୁ ଅଛି ତେଣୁ ଅଳ୍ପ ଅଳ୍ପ ଜିନିଷ ସେଠୁ ଆମେ ଆଣୁ ତ ଛୋଟ ଛୋଟ ଦୋକାନ ଗୁଡ଼ାକ ବସିଥାଉ ଗାଁରେ ତ ପନିପରିବା ବହୁତ ରେଟ୍ ମାନେ ପରିବା ମାନେ ଯେମିତି ବର୍ଷା ଦିନରେ ପରିବା ଯେତେ ଯେତେ ଇଏ ହେଇଥାଏ ସେତେ ସେତେ ରେଟ ଅଧିକା ହୋଇଥାଏ ବର୍ତ୍ତମାନ ତ ରେଶୁଣର ଦାମ ବହୁତ ଯେମିତି ରେଶୁଣ ଖାଇବା ପାଇଁ ଛାଡ଼ିଦେବେ ଲୋକମାନେ ଏତେ ରେଟ୍ କ'ଣ ପାଇଁ ଏତେ ରେଟ୍ ଯେ ବହୁତ ରେଟ୍ କିଭଳି ଆମେ ଖାଇବୁ ଦୁନିଆରେ ମାନେ ବଞ୍ଚିବୁ ଏତେ ଯଦି ରେଟ୍ ହବ ପରିବା ପତ୍ର କି ସଉଦା ପତ୍ର କି ତେଲର ତାର ଦାମ ବହୁତ ଅଧିକା ଆସ୍ତେ ଆସ୍ତେ ମାନେ ବର୍ଷ କୁ ବର୍ଷ ତେଲର ରେଟ ବି ବହୁତ ବଢ଼ୁଛି ରାଇତେଲ କତିରୁ ଷ୍ଟାଟିଙ୍ଗ୍ କରିକି ରିଫାଇନ ତେଲ ସବୁ ଜିନିଷରେ ଆଜିକାଲି ସବୁ ପ୍ରତ୍ୟେକଟି ଜିନିଷର ଦର ବଢ଼ି ବଢ଼ି ଯାଉଛି ଲୋକମାନେ କିପରି ଖାଇବେ ଏତେ ରେଟ୍ ନେଇକି ଆମେ ତ ଖଟିଖିଆ ନୋକମାନେ ସବୁ ତ କିପରି ଏତେ ରେଟ୍ ଦେଇକି ମାନେ ଖାଇବେ ତାପରେ ତ ଆଉ ହଉଛି ରହିଲା ଅନଲାଇନ୍ ରେ ଯେ ଆଜିକାଲି ଅର୍ଡ଼ର୍ କରିକି ତ ସବୁକିଛି ଜିନିଷ ପତ୍ର ଅନଲାଇନ୍ ରୁ ଖାଇବା ପାଖୁରୁ ଷ୍ଟାଟିଙ୍ଗ୍ କରିକି ଡ୍ରେସ ପାଖୁରୁ ତ କିଛି ମାନେ ଲାଇଫ୍ ବିଷୟରେ ସବୁ ମାନେ ଜିନିଷ ପତ୍ର ଆଣିବା ପାଇଁ ତ ବହୁତ କିଛି ଆମେ ଅନଲାଇନ୍ ରେ ଅର୍ଡ଼ର୍ କରୁ ତାପରେ ଆମେ ଅନଲାଇନ୍ ରେ ଅର୍ଡ଼ର କରିବା ଖରାପ କ'ଣ ଯେ ଆମେ କୋଡ଼ିଆ ଆମେ କିସ ମାର୍କେଟ୍କୁ ଯାଇକି ଆଣିବା ସେଇଟା ଗୋଟେ ପରିଶ୍ରମ ଯେ ଆମେ ସାଇକେଲଟେ ମାରିବା କି ଇଏ କରିବା ପରେ ପରିଶ୍ରମ କରିକି ଆମେ ଯିବା ଆମେ ଆଜିକାଲି ଯାଉନେ ତ ସୁବିଧା କ'ଣ ଯେ ଆମ ପାଖରେ ଆସିକି ଆମେ ପଇସା ଅଧିକା ଦେଇଦେଲୁ ଆମ ପାଖରେ ଆସିକି ଜିନିଷ ପହଞ୍ଚି ଗଲା ଖାଇବା ପାଖରୁ ଷ୍ଟାଟିଙ୍ଗ୍ କରିକି ପିନ୍ଧିବା ଯାଏ ସବୁକିଛି ଆମ ପାଖେରେ ଆସିକି ମାନେ ଆଜିକାଲି ବହୁତ ମାନେ ସହଜ ପ୍ରତ୍ୟେକଟିର ବହୁତ ସହଜ ସବୁ ଯାହା ଖୋଜିଲା ବେଳକୁ ଆସିକି ହାତ ପାହାନ୍ତାରେ ପାଖରେ ଆସିକି ସବୁ କିଛି ମିଳି ଯାଇଛି ଅନଲାଇନ୍ ଲୁ ତ ଆମେ ସବୁ କିଛି ଛୋଟ ଛୋଟ ଦୋକାନରୁ ବି ସବୁ ଆଣିଥାଉ ତ ମାର୍କେଟ୍ ରେ ବି ବହୁତ ମାନେ ଆସ୍ତେ ଆସ୍ତେ ବହୁତ ବଢ଼ିଯାଉଛି ତ ଆଜିକାଲି ଅର୍ଡ଼ର୍ କରିଦେଲାବେଳକୁ ସେଗୁଡ଼ା ସବୁ ପହଞ୍ଚି ଯାଉଛି ସବୁକିଛି ପ୍ରକାର ସବୁ ପ୍ରକାରର ଜିନିଷ ପତ୍ର ଆମ ପାଖରେ ଆସିକି ପହଞ୍ଚି ଯାଉଛି ତ ଆମେ ଭଲ ବି ସେଇଟି ପାଇଥାଉ ଖରାପ ବି ଆମ ପାଇଁ ଭଲ ମାନେ ଖରାପ ବି ହେଇଥାଏ ଭଲ ବି ହେଇଥାଇ ପାରେ